ଗାଁରେ ତ ପ୍ରାୟ ସମସ୍ତେ କାଠ ଚୁଲିରେ ରୋଷେଇ କରିଥାଆନ୍ତି ଆଉ ମୁଁ ମଧ୍ୟ କାଠ ଚୁଲି ଆଉ ଆମର ଏଇ ଯେଉଁ ଗ୍ୟାସ୍ ପାଇଛୁ ଯେଉଁ ଉଜ୍ଵଳା ଗ୍ୟାସ୍ ଆଉ ସେଇ ଗ୍ୟାସ୍ରେ ମଧ୍ୟ ରୋଷେଇ କରେ ଆଉ ଚୁଲିରେ ହେଉଛି ଚୁଲିଟା ଲଗାଇବା ପାଇଁ ମାନେ ଚୁଲି ଡେରି ହେବ ଆଉ ମାନେ କାଠ ଆଣିକି ମାନେ ଜଙ୍ଗଲରୁ ଯାଇକି କାଠ ଆଣିବା ପାଇଁ ପଡ଼ିବ ଆଉ ଚୁଲିରେ ରୋଷେଇ କଲା ମାନେ ଧରାଯାଉ ତରକାରୀ ବସାଇଛି ମାନେ ଚୁଲି ଲିଭିଯିବ ତାକୁ ଯାଇକି ମାନେ କାଠ ଦେଇକି ଜଳାଇବା ପାଇଁ ହେବ ଆଉ ଗ୍ୟାସ୍ରେ କିନ୍ତୁ ସେତିକି ନାହିଁ ମାନେ ଗ୍ୟାସ୍ରେ ଆମେ ରୋଷେଇ ଜିନଷ ବସାଇଦେଇକି ମାନେ ଅଲଗା କାମ ବି ଆମେମାନେ କରିପାରୁଛୁ ଆଉ ଗ୍ୟାସ୍ ଅନ୍ କରିକି ଲାଇଟର୍ ମାରିଲା ମାନେ ଗ୍ୟାସ୍ ଜଳିଲା ଆଉ ସେଠି ମାନେ ହଇରାଣ ମାନେ କିଛି ନାହିଁ ଆଉ ମୁଁ ତା'ପରେ ଚୁଲିର ଯେଉଁ ଯେତେବେଳେ ଚୁଲିଟା ମାନେ ଲିଭିଯାଉଛି ଧୂଆଁ ହେଉଛି ଆଉ ଘରମାନେ ସବୁ କଳା ପଡ଼ିଯାଉଛି ଆଉ ଚୁଲି ଜାଳଦ୍ୱାରା କିନ୍ତୁ ଚୁଲି ଜାଳର ରୋଷେଇଟା ମାନେ ଖାଇବା ପାଇଁ ସ୍ୱାଦିଷ୍ଟ ଲାଗିଥାଏ କିନ୍ତୁ ଗ୍ୟାସ୍ର ରୋଷେଇ ବି ସେମିତି ମାନେ ଖରାପ ଲାଗେନି ଭଲ ଲାଗେ କିନ୍ତୁ ଚୁଲି ଅପେକ୍ଷା ଗ୍ୟାସ୍ରେ ହେଉଛି ସୁବିଧା ଏତିକି ଯେ ଆମେ ମାନେ ଗ୍ୟାସ୍ରେ ସାଙ୍ଗେ ସାଙ୍ଗେ ଯେଉଁ ଲଗାଇଦେଲା ମାନେ ଜଳିଲା ସିଏ ଆଉ ତା'ପରେ ରୋଷେଇ ଜିନିଷ ବସାଇ ଦେଇକି ଅଲଗା କାମ କରିପାରୁଛୁ କି ମାନେ ସେଇ ଲିଭିବାର ନାଇଁ କି ଧୂଆଁ ହେବାର ନାହିଁ ଆଉ କାଠ ଚୁଲିରେ ରହୁଛି କାଠ ଆଣିବା ପାଇଁ ପଡ଼ୁଛି ଆଉ ତାକୁ ବସିକି ମାନେ ଚୁଲି ପାଖରେ ବସିକି ଚୁଲି ଜାଳିବା ପାଇଁ ହେବ କାଠ ଦେବାକୁ ହେବ ଆଉ ନହେଲେ ଚୁଲି ଲିଭିଗଲା ମାନେ ସେଇ ରୋଷେଇ ସେଇ ଅଧାରେ ରହିଲା ଆଉ ଆଉ ଥରେ ମୁଁ ପୁଣି ଚୁଲି ଲଗାଇକି ଏଇ କରିବା ପାଇଁ ହେବ ଥରେ ଲିଭିଗଲା ମାନେ ଆଉ ଗ୍ୟାସ୍ କିନ୍ତୁ ସିଏ ଜଳୁଛି ମାନେ ଜଳୁଥିବ ସିଏ ତ ଆଉ ଲିଭିବାର ନାହିଁ ନା ଆଉ ଟିକେ ଗ୍ୟାସ୍ ରହୁଛି ଟିକେ ସାବଧାନର ସହ ରୋଷେଇ କଲେ ମାନେ ଅସୁବିଧା କିଛି ନାହିଁ